ଓଡ଼ିଶା ଓଡ଼ିଶା ଦେଶରେ ଆମର ଆମର ଓଡ଼ିଶା ଦେଶ ଆମେ ଓଡ଼ିଶାରେ ହିଁ ରହୁ ପାଠ ବି ଓଡ଼ିଆରେ ପଢ଼ୁ ଆଜିକାଲି ପିଲାମାନେ ସବୁ ଇଂଗ୍ଲିଶ୍ରେ ପାଠ ପଢ଼ିବା ପାଇଁ ଚାହୁଁଛନ୍ତି କିନ୍ତୁ ଗୋଟେ ବି ଓଡ଼ିଆରେ ପଢ଼ାଯାଉଛି ସ୍କୁଲ୍ରେ ଯାହାବି ହେଲେ ଓଡ଼ିଶା ପିଲାବେଳେ ଆମେ ବହୁତ ଗର୍ବ ଓଡ଼ିଆରେ ପାଠ ପଢ଼ାଯାଉଚି ଗୋଟେ ସବ୍ଜେକ୍ଟରେ ବି ଆମେ ସେଥି ବିି ବହୁତ ଗର୍ବରେ ବି ଯାହା ବି ଯୋଉ ଦେଶକୁ ବି ଯାଉ ଓଡ଼ିଆରେ ବି କଥାବାର୍ତ୍ତା ହେଇପାରୁ ଓଡ଼ିଶାର ଲୋକଙ୍କୁ ଦେଖିଲେ ବି ବହୁତ ଖୁସି ଲାଗେ ଆମ ଓଡ଼ିଶାର ଦେଶର ଲୋକ ଆମେ ଓଡ଼ିଶାର ଭାଷା ଟିକେ ପ୍ରକାଶିତ କରିପାରୁ କରିପାରୁଛୁ କଥାବାର୍ତ୍ତା ବି ସମସ୍ତଙ୍କ ସହିତ ଟିକେ ହେଇପାରୁଛୁ ଆଉ ଓଡ଼ିଶାର ଲୋକଙ୍କୁ ଦେଖିଲେ ବହୁତ ଖୁସି ଲାଗେ ଓଡ଼ିଶା ଭାଷା ଗର୍ବ ଆମର ରହୁଛି